ଆମେ ଏଇଠି ଟ୍ରେକିଂ ସାଇଡ଼୍ଟି ପୂର୍ବରୁ ତୁଳନାରେ ଅଧିକା ଆବର୍ଜନ ନାହିଁ ଏଇଠି ପରିଷ୍କାର ବହୁତ ଭାବରେ ହୁଏ ସରକାରୀ କର୍ମଚାରୀ ମାନେ ଆସିକି ସବୁ ସଫା ଭଲସେ କରିଦିଅନ୍ତି ତ ଏତେ ଆବର୍ଜନା ବି ନଥାଏ ପରିଷ୍କାର ରହିଥାଏ ଆଗପରି ଅପରିଷ୍କାର ଥିଲା କିନ୍ତୁ ଏବେ ସରକାରୀ କର୍ମଚାରୀ ମାନେ ଆସିକି ରାସ୍ତାଘାଟ ସବୁ ସଫା କରିଦିଅନ୍ତି ପୁରା ସଫା କରିକି ରଖି ଦିଅନ୍ତି ତ କିଛି ଅସୁବିଧା ଆବର୍ଜନା ବି ଦେଖିବାକୁ ମିଳେନି ସବୁକିଛି ଭଲସେ ହେଇଯାଏ ଆମକୁ ବି ବୁଲିବାକୁ ଭଲ ଲାଗେ କିଛି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼େନି ଅପରିଷ୍କାର ରହିଲେ ଭଲ ନାହିଁ କିନ୍ତୁ ସେହି ସମୟରେ ଆମକୁ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼େନି ପରିଷ୍କାର ରୁହେ